ହଁ ହ୍ୟାଲୋ

କିଏ ଆସିଛନ୍ତି କି

ହଁ ହଉ ନାଁ ଘରେ କାଚ ଗ୍ଳାସ୍ ନାହିଁ କି ହଁ ହଉ ହଁ ହଉ ମୁଁ ନେଇକି ଯାଉଛି ଭଲ ଛେନାପୋଡ଼ କ'ଣ କେଉଁଠୁ ଖୋଜିବି କେଉଁଠୁ ନୟାଗଡ଼ ଯିବି ଏଇନା ଛେନପୋଡ଼ ପାଇଁ ତାଙ୍କୁ କହିଦେ ନହେଲେ ଆଣିକି ପଳେଇ ଆସିବେ

ମୋ ପାଖରେ ପଇସା ନାହିଁ

ପାଞ୍ଚଶହ ଟଙ୍କାରେ କ'ଣ ହେବ ଥଣ୍ଡା ଗ୍ଳାସ୍ ପୋଡ଼ ପାଞ୍ଚଶହ ଟଙ୍କାରେ ହେବ କେଜାଣି ଦୁଇଶହ ହଁ ହେଇଯିବ ହେଇଯିବ ହେଇଯିବ ହେଇଯିବ କିଲେ ନେବିକି ପୋଡ଼ ହଁ ହଉ ହଁ ସେ ତ ଏକୁଟିଆ କିଲେ ଖାଇଦେବେ ଆମ ସିଏତ ଏକୁଟିଆ କିଲେ ଖାଇଦେବେ ଆମକୁ କ'ଣ ପାଇବ ଆଉ ସିଏ ତ ଆସିଛନ୍ତି କେତେ ଜଣ କି ଚାରି ଜଣ ଚାରି ଜଣ ଯାକ କିଲେ ଖାଇ ପାରିବେନି ଜଣେ ଖାଇଦେବ କିଲେ ହଁ ହଉ

ସେ କ'ଣ ଆଣିକି ଆସିଛନ୍ତି ସେ ରୋଗରେ ପଡ଼ିଛି ନା କ'ଣ ମ ତୋର କ'ଣ ହେଇଛି କି ଛୋଟା ହୋଇଯାଇଛି ହଁ ତୋ ତୋତେ ଦେଖିବାକୁ ଆସିଛନ୍ତି ଆଉ ହଁ ହଁ

ହଁ ମୁଁ ଯାଉଛି ନୟାଗଡ଼ ଯିବି ନୟାଗଡ଼ରୁ ପୋଡ଼ ଆଣିବି ପରା ହଁ ଡେରି ନହେଲେ କେଉଁଠୁ ଆଣିବି ହଁ ହଉ ତା'ହେଲେ

ହଁ ହଉ ଠିକ୍ ଅଛି ଯାଉଛି ଆଉ ହଁ ଯାଉଛି ଆଉ ହଁ ଯାଉଛି ଧୀରେ ଧୀରେ ଯିବି ନେଇକି ଯିବି ପୋଡ଼ ଆଉ କ'ଣ ନେଇକି ଯିବ

ୟୁଜ୍ ଆଣ୍ଡ୍ ଥ୍ରୋ ଗ୍ଲାସ୍ କାଇଁ ନେବି ଯେ ଘରେ କ'ଣ ଗ୍ଲାସ୍ ନାହିଁ କାଚ ଗ୍ଲାସ୍ ହଁ ବାହାର କରିଦେ ୟୁଜ୍ ଆଣ୍ଡ୍ ଥ୍ରୋ ଗ୍ଲାସ୍ରେ ପିଇବେ ଘରେ ଘରକୁ ସେ କ'ଣ ବାହାରେ ପିଉଛନ୍ତି କି ହଁ ହଉ ବାହାର କରିଦିଅ ହଁ ହଉ ମୁଁ ନେଇକି ଯାଉଛି